ହଁ ବିରଳ କ'ଣ ମୁଁ ରୋଷେଇ କରିଥିଲି ଗୋଟେ ସ୍ଵତନ୍ତ୍ର ହେଉଛି ଯେଉଁଟା ଥିଲାକି ଆମର ଛେନା ଭୂଜିଆ ସେଇଟା ସବୁଠାରୁ ମୋର ପ୍ରିୟ ଆଉ ସ୍ଵତନ୍ତ୍ର ବୋଲି ମୁଁ ଭାବେ କାରଣ ଆମେ ସବୁବେଳେ ଅଣ୍ଡା ଭୂଜିଆ କରିଥାଉ ଯେଉଁଟାକି ପ୍ରତ୍ୟେକ ଲୋକ ଜାଣିଥିବେ ଏଥିପାଇଁ କିନ୍ତୁ ମୁଁ ମୁଁ ଯେଉଁ ରୋଷେଇ କରିଥିଲି ସେଇଟା ହେଉଛି ଛେନା ଭୂଜିଆ ସେଥିପାଇଁ ଆମକୁ ପ୍ରଥମେ କ'ଣ କରିବାକୁ ପଡ଼େ କିଛି ଛେନା ନେଇକରି ତାକୁ ଆଗ କପଡ଼ାରେ ବାନ୍ଧିକିରି ଚିପୁଡ଼ିକି ରଖିବାକୁ ପଡ଼ିବ ଏବଂ ତା ସହିତ କିଛି ବନ୍ଧାକୋବି ନେବା ବନ୍ଧାକୋବିଟାକୁ ସରୁ ସରୁ କରି କାଟିବା ଏବଂ ତା ସହିତ କିଛି ବାଦାମ କିଛି କାଜୁ ଏବଂ କିଛି ଗୁଜୁରାତି ତା ସହିତ ଆମେ ନେବା ନଡ଼ିଆ କୋରା କିଛି ତା ସହିତ ଗାଜର ସରୁ ସରୁ କରି କାଟିବା ଏବଂ ଗୋଟା କଞ୍ଚା ଲଙ୍କା ଆକୁ ନେଇକରି ଆମେ ରିଫାଇନ୍ ତେଲରେ ସୁନ୍ଦର ଭାବରେ ଆଗ ଗରମ କରିବା ଗରମ କରିକରି ଏସବୁ ପ୍ରଥମେ ପକାଇବା ଆମର ବନ୍ଧାକୋବିକୁ ହାଲକା ଉଷୁମ ହୋଇଗଲା ପରେ ଲାଲ୍ କଲର୍ ଆସିଲା ପରେ ତା'ଦେହରେ ବାଦାମ ପକାଇବା ତା'ପରେ ଛେନା ପକାଇବା ତା'ପରେ ଆମର କଞ୍ଚାଲଙ୍କା ଦେବା ଗୁଜୁରାତି ଦେବା ଆଉ କାଜୁ ଦେବା ଏବଂ ଯାହା ସବୁ ଆମର ସାମଗ୍ରୀ ମୁଁ କହିଲି ସେଗୁଡ଼ାକ ସବୁ ପକେଇକରି ସୁନ୍ଦର ଭାବେ ରୋଷେଇ କରି ପାରିବା ଏବଂ କରି ସାରିକରି ଶେଷରେ ଓହ୍ଲେଇଲା ବେଳକୁ ହାଲକା ଲୁଣ ପକାଇବା ଲୁଣ ଜଦି ଆଗରେ ପକାଇଦେବା ସେଇଟା ପାଣିଆ ଲାଗିବ କିନ୍ତୁ ଓହ୍ଲେଇଲା ବେଳକୁ ଲୁଣ ପକାଇବା ସେ ଏବଂ ଓହ୍ଲେଇସାରିକିରି ତା'ଉପରେ ନଡ଼ିଆ କୋରାଟାକୁ ଦେବା ଏବଂ ଖାଇଲା ବେଳେ ଏଇଟା ସ୍ଵତନ୍ତ୍ର ଉପାଦାନ ଯିଏ ବି ଖାଇବ ତା ଟେଷ୍ଟ୍ କହିପାରିବ